ହଁ ଆଜ୍ଞା ନାଇଁ ଓଡ଼ିଶାରେ ରାଜନୈତିକ ସମାଧାନ ଭାବରେ ଚାଲିନାହିଁ ଜାଗା ଦେଖିକି ଚାଲୁଛିି ଲୋକ ଦେଖିକି କରୁଛନ୍ତି ଯେମିତିକି କେଉଁ ଗାଁରେ ଯେ ପାଇବା ଯୋଗ୍ୟ ନାହିଁ ଇନ୍ଦିରା ଆବାସ ଘର ସେ ପାଉଛି ଯେ ପାଇବା ଯୋଗ୍ୟ ସେ ପାଉନାହିଁ ଗୋଟେ ଗାଁରେ ଶହେ ଫ୍ୟାମିଲି ଥିଲେ ତିରିଶି ଫ୍ୟାମିଲି ପାଇଲା ସତୁରିି ବାକି ଅଛି ଏମିତି ମଧ୍ୟ ଅଛି ଏବଂ ଦେଖିବାକୁ ଗଲେ ଯେମିତି କିଷାନ କାର୍ଡ଼ ଚାଷୀର କିଷାନ କାର୍ଡ଼ ସମସ୍ତେ ପାଇପାରୁ ନାହାନ୍ତି ଶହେ ଭିତରେ ପାଞ୍ଚ ସାତ ଲୋକ ଦଶ ଲୋକ ପାଇଛନ୍ତି ସତୁରିି ଅଶୀ ନବେ ଲୋକ ବାକି ଅଛି ଏହିସବୁ ଜିନିଷ ପୁରା ସରକାର ଏ ଦିଗରେ ବିଫଳ ଏଇସବୁ କାମ କିଛି କିଛି କିଛି କିଛି କାମ ଭଲ କରିଛନ୍ତି ଆଉ କିଛି କିଛି କାମରେ ବହୁତ ଅନିୟମିତତା ହେଉଛି ଖାଲି ସେଇ ମୁଖ୍ୟ ଲୋକଙ୍କ ଦୋଷ ଦେଲେ ହବ ନାହିଁ ଯେ ସାଇଡ଼୍ର ଯେଉଁମାନେ ଅଛନ୍ତି ସେମାନଙ୍କ ଦୋଷ ବେଶୀ ଏସବୁ କାଳିଆ ଯୋଜନା ହଉ ଇନ୍ଦିରା ଆବାସ ଘର ହଉ କିଷାନ କାର୍ଡ଼ ହଉ ସ୍ୱାସ୍ଥ୍ୟବୀମା ହଉ ଏସବୁ ସମସ୍ତେ ପାଇଲେ ଚିରଉପକୃତ ହେଇଥାନ୍ତା ଏତିକି ମୁଁ କହି ରଖୁଛିି